ଆମ ଓଡ଼ିଶାରେ ଆମ ଓଡ଼ିଶାରେ ମୁଁ ଜାଣିଛି ସବୁ ଡିଷ୍ଟ୍ରିକ୍ରେ ବହୁତି ବହୁତି ସରକାରର ଡାକ୍ତରଖାନା ସରକାର ଯେଉଁ ଡାକ୍ତରମାନ ଖୋଲିଛି ବହୁତ ସୁବିଧା ଅଛି ଓ ମୁଁ ପୁରା ବିଶ୍ୱାସର ସହିତ କହିପାରିବି ଯେଉଁ ବି ସେ ସୁବିଧା ଦେଇଛି ସେ ସେହି ସୁବିଧା ଯେଉଁ ବି ଡାକ୍ଟରଖାନା ଖୋଲିି ତାଙ୍କ ତାଙ୍କ ପାଖରେ ନଲେଜ୍ ଅଛି ତାଙ୍କ ପାଖରେ ଜ୍ଞାନ ଅଛି କି କୌଣସି ଦିଆଯିବ କେଉଁ ମହାମାରୀ କ'ଣ ଔଷଧ ଦିଆଯିବ କ'ଣ କ'ଣ ଚଉଟିିକା ସବୁୁର ତାଙ୍କ ପାଖେ ଜ୍ଞାନ ଅଛି ଓ ଆମ ଆଖପାଖରେ ଥିବା ସବୁ ଯେକୌଣସି ବି ସ୍ୱାସ୍ଥ୍ୟ ସେବାର ଉନ୍ନତି କିମ୍ବା ଯେକୌଣସି ବି ସ୍ୱାସ୍ଥ୍ୟ ସେବାର ଯେଉଁ କୁଆଡ଼େ ବି ଅଛି ସେ ବହୁତ ଭଲ କାମ କରୁଛି ଓ ମୁଇଁ ମୁଁ କହିବାକୁ ଗରିବ ଲୋକମାନେ କ'ଣ କରିବେ ତ ସରକାର ଯେଉଁ ବି ନିର୍ଣ୍ଣୟଟା ନେଇଛିି ସେ ସେ ନିର୍ଣ୍ଣୟଟା ବହୁତ ଭଲ ନିର୍ଣ୍ଣୟଟା ନେଇଛି ମୁଁ କହିବାକୁ ଚାହିଁବି କି ଯେକୌଣସି ବି ଯେକୌଣସି ବି ଯେକୌଣସି ଲୋକ ପାଖେ ପଇସା ନେଇ ସେମାନେ ସେମାନେ ବିନା ଚିନ୍ତାରେ ସରକାର ସରକାରଙ୍କ ସରକାର ଯେଉଁ ଡାକ୍ତରଖାନା ଖୋଲିଛି ତାଙ୍କ ପାଖକୁ ଯାଇ ସେମାନେ ବହୁତ ସୁବିଧାରେ ଚେକ୍ଅପ୍ କରାଇବେ ଓ ମୁଁ ମୁଁ ଉପରେ ବିଶ୍ୱାସର ସହିତ କହୁଛି ଯେଉଁମାନେ ବି ଯେଉଁ ଯେଉଁ ଡକ୍ଟର୍ ଡକ୍ଟର ମାନେ ଯେଉଁ ମାନେ ସେମାନେ ଭଲ ଭଲ୍ ସେମାନେ ଭଲ ଭଲ ଔଷଧ ଦେଖୁଛନ୍ତି ଓ ସେମାନେ ଭଲ ଦେଖୁଛନ୍ତି ଯେଉଁମାନେ ତାକୁ ଦରକାର ସୁବିଧା ସାହାଯ୍ୟ ଅସୁବିଧା ସବୁ ସେମାନେ କରୁଛନ୍ତି ଓ ଏମିତି ଗୋଟେ ରୋଗ ହୁଏନା ଯାହା ଦୁଇ ତିନି ହସ୍ପିଟାଲ୍ରେ ରହେ ସେ ରୋଗରେ ସେମାନେ ସବୁ ସେବା କରୁଛନ୍ତି ପାଣି ଖାଇବା ଖାଇବା ପିଇବା ପଚ୍ର ସବୁ ଜିନିଷ କୁ ଦାନ କରୁଛନ୍ତି ତ ଏଥି ତ ଏଥିରୁ ବଡ଼ ସେବା କ'ଣ ହେବ ଆପଣ ସରକାର ଆମକୁ ସବୁ ଦଉଛି ଓ ସ୍ୱାସ୍ଥ୍ୟ ଓ ମୁଁ ଆପଣଙ୍କୁ ଆଉ ଗୋଟେ କଥାରେ କହିବି ବିଜୁ ସ୍ୱାସ୍ଥ୍ୟ ବିଜୁ ସ୍ୱାସ୍ଥ୍ୟ କେନ୍ଦ୍ର ଆମ ଓଡ଼ିଶାରେ ଚାପି ରହିଛି ତ ମୁଁ ଏତେ କହିପାରିବି